ମୋର ନିଜର ଗୋଟିଏ ବଡ଼ଭାଇ ଅଛି ସେ ମୋଠାରୁ ଦୁଇବର୍ଷ ବଡ଼ ତା'ଠାରୁ ମୁଁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ସିଏ ବହୁତ ଚୁପ୍ଚାପ୍ ଆଉ ମୁଁ ବହୁତ ସ୍ମାର୍ଟ ସିଏ ଏତେ କଥାବାର୍ତ୍ତା କରେନି ପିଲାଙ୍କ ସାଙ୍ଗରେ ମିଶେନି ଏତେ ଚୁପ୍ଚାପ୍ ଯେ ତା' କଥା ଶୁଣିଲେ ମୁଣ୍ଡ ଖରାପ ହୋଇଯିବ ସିଏ ଏତେ ବକର ବକର ବକର ବକର ସବୁ କଥାରେ ପଚାଶ ଥର କହିବା ଏହି ସବୁ ଗୁଣ ତା'ପାଖରେ ଅଛି ତା' ସାଙ୍ଗରେ ମୁଁ ଏତେ କଥାବାର୍ତ୍ତା କରେନି ଆଉ ମୁଁ ତା'ଠାରୁ ଏତେ ଅଲଗା ଯେ ମୁଁ ବହୁତ ସ୍ମାର୍ଟ ମୁଁ ପିଲାଙ୍କ ସାଙ୍ଗରେ ମିଶେ ଏ ବହୁତ ମିକ୍ଶିଙ୍ଗ ପିଲା ମୁଁ କଲେଜରେ ବି ସମସ୍ତଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା କରେ ସିଏ ଏତେ କଥାବାର୍ତ୍ତା କରେନି କାହା ସଙ୍ଗରେ ଏ ତାକୁ ଏତେ କେହି ଜାଣିନାହାନ୍ତି ସିଏ ମୋ ଭଳିଆ ବି ଦେଖାଯାଏନା ଆଉ ମୋ ବଡ଼ବାପାଙ୍କର ଚ ତିନିଟା ଝିଅ ମୁଁ ମଝି ବାପାଙ୍କର ଗୋଟିଏ ଝିଅ ଅଛି ମୋ ବଡ଼ବାପାଙ୍କର ଗୋଟେ ପୁଅ ମଝିଆଁ ବାପାଙ୍କର ବି ଗୋଟେ ପୁଅ ଅଛି ମୋ ବଡ଼ବାପାଙ୍କର ପୁଅ ଯିଏ ସିଏ ବହୁତ ମିକ୍ଶିଙ୍ଗ ସିଏ ମୋ ସାଙ୍ଗରେ ବହୁତ ଭଲରେ କଥାହୁଏ ମୋ ନିଜ ଭାଇ ଅପେକ୍ଷା ସିଏ ଆହୁରି ବହୁତ ଭଲରେ କଥା ହୁଏ ବଡ଼ବାପାଙ୍କ ଦୁଇଟା ଝିଅ ଅଛି ସିଏ ବି ବହୁତ ଭଲ ମିଶନ୍ତି ସେମାନେ ଭଲ କଥାବାର୍ତ୍ତା କରନ୍ତି ଏ ଆମେ ଏକା ଭଳିଆ କିନ୍ତୁ ମୋ ନନା ମୋ ଭାଇ ଯିଏ ସିଏ ବହୁତ ଚୁପ୍ଚାପ୍ ଏତେ ଚୁପ୍ଚାପ୍ ଯେ ସିଏ କାହା ସାଙ୍ଗରେ ବୁଲେନି କଥାବାର୍ତ୍ତା କରେନି ଖେଳେନି ଚୁପ୍ଚାପ୍ ଘରେ ବସିବ ଫୋନ୍ ଦେଖିବ ସେତିକି ତାର ଏକ୍ସଟ୍ରା କାମ କିଛି ନାହିଁ